ଆମେ ଇତିହାସରେ ବହୁତ୍ କିଛି ପାଠ ପଢ଼ିଛୁ ସେ ଭିତ୍ରେ ଆମର୍ ବହୁତ୍ କୁସଂସ୍କାର୍ ଭରି ରହିଥିଲା ଆଉ ଆମର୍ ସମାଜ୍ ସେବୀମାନେ ସେ କୁସଂସ୍କାର୍ କେ ଉଚ୍ଛେଦ୍ କରବାର୍ ଲାଗି ପ୍ରାଣପଣେ ଚେଷ୍ଟା କରିଥିଲେ ଆଉ ସେ ମହାପୁରୁଷ ମାନେ ଆଏଜ୍ ତାଙ୍କର ଦିଗଦର୍ଶନ୍ ଲାଗି ତାଙ୍କର୍ ଚେଷ୍ଟାର୍ ଲାଗି ଆମର ସମାଜ୍ ଆଏଜ୍ କିଛି ପରିବର୍ତ୍ତନ୍ ହେଇଛେ ଆଉ ସେ ପୁରୁଣା ଯେନ୍ ପ୍ରଥା ଗୁଡ଼ାକ ଥିଲା ସେ ଭିତ୍ରେ ସତୀ ପ୍ରଥା ବାଲ୍ୟ ବିବାହ ଜାତିଭିତ୍ତିକ ଭେଦ୍ଭାବ୍ ଏନ୍ତା ବହୁତ୍ ପ୍ରକାର ଦୁର୍ନୀତି ବ୍ୟବସ୍ଥାମାନେ ଆମର୍ ସମାଜ୍ରେ ଭରି ରହିଥିଲା ତ ଆମର୍ ବିଭିନ୍ନ ପ୍ରକାର ମହାପୁରୁଷ ଯେନ୍ତାକି ରାଧା ରାମମୋହନ ରାୟ ଆମର୍ ସତୀ ପ୍ରଥା କେ ବହୁତ୍ ବିରୋଧ୍ କରିକିରି ବହୁତ୍ ଆନ୍ଦୋଳନ୍ କରିକି ବନ୍ଦ କରିଦେଲେ ସତୀ ପ୍ରଥା ଗୁଟେ ଏନ୍ତା ପ୍ରଥା ଥିଲା ଯେନ୍ଟା କି ଆମର୍ ନାରୀ ଗୁଟେ କେ ତା'ର୍ ସ୍ୱାମୀ ଯଦି ମରି ଯାଉଥିଲା ତ ତାହାକେ ଜବର୍ଦସ୍ତି ବାନ୍ଧିକିରି ନିଆଁକେ ଫିଙ୍ଗି ଦିଆଯାଉଥିଲା ଗୁଟେ ବହୁତ୍ ବଡ଼ ଦୁଃଖର୍ କଥା ସେ ଦୃଶ୍ୟ ସୋର୍ କଲେ ଏବେ ଦେହ ପୁରା ରୋମାଞ୍ଚିତ୍ ହେଇଯାଉଛେ କେତେ କଷ୍ଟଦାୟକ ଘଟଣା ଥିଲା ସେ କେତେ ବଡ଼ କୁସଂସ୍କାର ଥିଲା ଠିକ୍ ସେନ୍ତା ବାଲ୍ୟ ବିବାହ ବାଲ୍ୟ ବିବାହରେ ବି ଆମେ ଟେ ଛୁଆକେ ଛୁଆ ସମୟରେ ଆମେ ତାହାକେ ବିହା କରି ନେଉଥିନା ଯେନ୍ତା କି ସେ କିଛି ନାଇ ଜାନିଥିଲା ବିହା ବାବଦ୍ରେ ସେ କା'ଣା ତା'ର୍ କ୍ନୋଲେଜ୍ ନାଇ ଥାଇ ତା'ର ଜ୍ଞାନ୍ ନାଇ ଥାଇ ଆମେ ତାହକେ ବିବାହ କରିନଉଥିଲା ଯେନ୍ ଯେନଥିର୍ ଲାଗି ଆମର୍ ସମାଜ୍ ବହୁତ୍ ଅସୁବିଧାରେ ରହୁଥିଲା ଆଉ ଗୋଟେ ବହୁତ୍ ବଡ଼ କୁସଂସ୍କାର୍ ଥିଲା ଜାତିଭିତ୍ତିକ୍ ଭେଦ୍ଭାବ୍ ଯା ଛୁଆଁ ଅଛୁଆଁ ଭେଦ୍ଭାବ୍ ଇଟା ବି ଗୁଟେ ଆମର୍ ସମାଜ୍ର ବହୁତ୍ ଦୁଃଖଦାୟକ ଘଟଣା ବହୁତ ବଡ଼ ଖରାପ୍ ବ୍ୟବସ୍ଥା ଥିଲା ତ ଇତାକେ ଉଚ୍ଛେଦ୍ କରବାର୍ ଲାଗି ଆମର୍ ସମାଜସେବୀ ମାନେ ବହୁତ୍ ଜାନ୍ ଦେଇକିରି ସେମାନେ ସମାଜ୍ରେ ଆନ୍ଦୋଳନ୍ କରିକିରି ସେଟାକେ ଉଚ୍ଛେଦ୍ କରି ପାରିଛନ୍ ସେଥିର୍ ଲାଗି ଆଜି ଆମେ ବହୁତ୍ ଖୁସିରେ ଅଛୁଁ ବହୁତ୍ ବହୁତ୍ ଧନ୍ୟବାଦ୍ ସେ ମହାପୁରୁଷ ମାନଙ୍କୁ ଆଉ ଆମର୍ ବର୍ତ୍ତମାନ୍ ତାଙ୍କର୍ ଚେଷ୍ଟା ଦ୍ୱାରା ଆଏଜ୍ ସତୀ ପ୍ରଥା କେ ଉଚ୍ଛେଦ୍ କରବାର୍ ଦ୍ୱାରା ଆଜି ନାରୀମାନେ ସମାଜରେ ମୁଣ୍ଡ୍ ଟେକିକିରି ଆଏଜ୍ ତାଙ୍କର୍ ଜୀବନ୍ କେ ଅତିବାହିତ କରିପାରୁଛନ୍ ଯଦି ତାଙ୍କର୍ ସ୍ୱାମୀ ମରିଗଲା ବି ସେ ଆମେ ବିବାହ କରିପାରୁଛୁଁ